ଆଜ୍ଞା ନମସ୍କାର୍ ଆଜ୍ଞା ଏ ବାବୁକୁ ଟିକେ ଆମର ବାବୁକୁ ଟିକେ ଡାନ୍ସ ଟିକେ ଶିଖିବାର୍ ଥିଲା

ଆଜ୍ଞା ମୋତେ ହିପ୍ ଅପ୍ ଡ୍ୟାନ୍ସ ଟିକେ ମୋର୍ ବାବୁକୁ ଶିଖାବାର୍ ଅଛି ଟିକେ ମୁଇ ଯେନ୍ତା କଳାକାର୍ ମୋର୍ ବାବୁକୁ ଟିକେ ଶିଖାମି ନା ବାବୁକେ ହେ ଦଶ ପନ୍ଦର ହୋଇଛି ଦୁଇଟା ବାବୁ ଇଏ ଗୋଟିକେ ହିପ୍ ହପ୍ ଆର୍ ଗୋଟିକେ ଓଡ଼ିଶୀ ଡ୍ୟାନ୍ସ ଗୁଟେ ନନି ଗୁଟେ ଅଛି ଓଡ଼ିଶୀ ଡ୍ୟାନ୍ସ ଗୁଟେ କର୍ବାର୍ ବୋଲୁଛେ

ହୁଁ ହେଇଟା କାଣା ଏଇଟା ଦବ ମୁଇଁ ଗୋଟେ ବି ଡ୍ୟାନ୍ସର ମୁଇଁ ବି ଡ୍ୟାନ୍ସ କରିଛେଁ ସେଥିପାଇଁ ତମ ଡ୍ୟାନ୍ସ ଗ୍ରୁପର ନାଁ ଖୁବ୍ କହୁଛନ୍ ସେଥିପାଇଁ ଆମେ ସମିକେ କହୁଛେ କାଁ ଶିଖିନି ମୋର୍ ବାବୁ ଦୁଇଟା ବି ଡ୍ୟାନ୍ସର ଗୋଟେ ମୋର ବି ଗୁଟେ ଖ୍ୱାଇସ୍ ଅଛି ଆମର ବାବୁମାନେ କିଛି ଗୋଟେ ମଗଧ ଦେଖାଇ ପାରବେ ସେଥିପାଇଁ ଆମେ ତମ ଭରସା କରୁଛେ ହଁ ସାର୍ ମୁଇଁ ସାର୍ ମୁଇଁ ଆପଣଙ୍କର ସବୁ ସାର୍ ସବୁ ଆପଣମାନଙ୍କର ଦେଖିଛେ ବାବୁମାନେ ଆପଣଙ୍କର ତାରିଫ କରୁଥିଲେ ହଁ ବହୁତ ଭଲ୍ ଶିଖଉଛନ୍ ବୋଲି ଏମନ୍ତା ସେମନ୍ତା ବୋଲୁଥିଲେ ହୁଁ ହେଟା ଆର୍ କ'ଣ ସାର୍ ଭଲ ଅଛ ତ ହଁ ଏଇଟା ସତ୍ କଥା ସାର୍ ବୋଲେ ସାର୍ ଆପଣଙ୍କର ଷ୍ଟୁଡେଣ୍ଟ କେତେଟା କ'ଣ ହଉଛନ୍ ଓ ହଁ ସାର୍ ହଁ ହେଟା ସାର୍ କାହିଁକି ନା ସାର୍ ନିହାତି ଷ୍ଟୁଡେଣ୍ଟ ବି ଦରକାର୍ ସତ କଥା ସାର୍ ସାର୍ କ'ଣ ସାର୍ ଭିଡ଼ିଓ ଫିଡ଼ିଓ ଅପଲୋଡ଼୍ କରିଛେ କି କିଛି ସାର୍ ୟୁଟ୍ୟୁବ୍ ଫିୟୁଟୁବରେ ହଁ ସାର୍ ହଁ ଏଡ଼ିମିଶନ୍ ଏଡ଼ିମିଶନ୍ କ'ଣ ୟାର କ'ଣ ଦରକାର୍ କି ସାର୍ ହଁ ଫଟୋ ହଁ ସାର୍ ଠିକ୍ ଅଛି ଓ ହଁ ସାର୍ ଠିକ୍ ଅଛି ଏତିକି ତ ସାର୍ ହଁ ସାର୍ ଠିକ୍ ହଜାର ଲେଲୋ ହଁ ହଁ ସାର୍ ମୋର୍ ମୁଇଁ ହଜାର କ'ଣ ଦୁଇହଜାର ବି ଦେମି ସାର୍ ଆପଣ ଖାଲି ମୋ ପିଲା ଟିକେ ଭଲ ସେ ଡ୍ୟାନ୍ସ କରୁ ସାର୍ ଏତିକି କାଫି ହଁ ସାର୍ ମୁ ହେନ୍ତା ହେଲେ ଘରକୁ ଟିକେ ଯିବି କାମ ଅଛି ଟିକେ ମୁ ବୁଝିକି ଆସିବି ତୁମ ଆର୍ ଥରକୁ ହଁ